ପିଲାମାନଙ୍କ ପ୍ରୋଜେକ୍ଟରେ ଆମକୁ ତାଙ୍କର ପ୍ରୋଜେକ୍ଟ ଜିନିଷ ସୋଲ ଚାର୍ଟ ପେପର୍ କଲର୍ ପେପର୍ ସ୍କେଚ୍ ପେନ୍ ପେନ୍ସିଲ୍ ସବୁ ଆଣିବାକୁ ପଡ଼ୁଛି ତାଙ୍କୁ ଯାଇକି ତାଙ୍କ ସାଙ୍ଗରେ ତା'ପରେ ତାଙ୍କ ସାଙ୍ଗରେ ବସିକି ତାଙ୍କୁ କଟିଙ୍ଗ୍ କରିବାକୁ ପଡ଼ୁଛି ତାଙ୍କୁ କଟିଙ୍ଗ୍ ଶିଖିବାକୁ ପଡ଼ୁଛି ଏମିତି କଟିଙ୍ଗ୍ କର ଆଉ ତାଙ୍କୁ ଏଇଟା ଅଠାଫଠା ଦେଇ ଏମିତି ସାଇଜ୍ରେ କେମିତି ଲଗେଇ ହେବ କେମିତି ପ୍ରୋଜେକ୍ଟଟା ଠିକ୍ରେ ହେବ ସେଇଟା ଆମକୁ ଶିଖିବାକୁ ପଡ଼ୁଛି ଆଉ ପିଲାଙ୍କ ପାଖରେ ବସିକି କେମିତି ପ୍ରୋଜେକ୍ଟଟା ଲାଇନ୍ ଲାଇନ୍ ବାଇ ଲାଇନ୍ ପରିବେ ପିଲାମାନେ କାହା ପରେ କୋଉ ଜିନିଷଟା ପେଷ୍ଟ୍ ପରିବେ କଲର୍ କେମିତି ଦିଆଯିବ କୋଉ କଲର୍ କେତେବେଳେ ୟୁଜ୍ କରା କରିବେ ପିଲାମାନେ ଆଉ କଲର୍ଟାକୁ କେମିତି ରଖିବେ କେମିତି କଲର୍ ସରିଲା ପରେ ତାକୁ କେମିତି ଶୁଖି ସାରିଲା ପରେ ତାକୁ କେମିତି ଭାଙ୍ଗିକି ରଖିବେ ତା ଜାଗାରେ କୋଉ ଜାଗାରେ ରଖିବାକୁ ପଡ଼ିବ ତାଙ୍କୁ ଏଇଟାକୁ ପିଲାମାନଙ୍କୁ ଆମେ ଏଇଭଳିଆ ସାହାଯ୍ୟ କରିବାକୁ ବାଧ୍ୟ ହେଉଛୁ ଆଉ ସାହାଯ୍ୟ ବି କରିବାକୁ ବାଧ୍ୟ ହେମୁ